ହ୍ୟାଲୋ ମାଆ ମଙ୍ଗଳା ରେଷ୍ଟୁରାଣ୍ଟ୍ ହୋଟେଲ୍ରୁ କହୁଥିଲେ ମୁଁ ଖଗେଶ୍ୱର ସଂସାରୁ କହୁଥିଲି ଏଇ ଯେଉଁ ପଚିଶି ତାରିଖ ଦିନ ଅର୍ଡ଼ର୍ କରିଥିଲୁ ମାଛ ବିରିଆନୀ ଏସବୁ ଇତ୍ୟାଦି ଜିନିଷ ଅର୍ଡ଼ର୍ କରିଥିଲୁ ତ ଏଇ ଜିନିଷ ମୋ ସାଙ୍ଗସାଥିମାନେ ଘରଲୋକ ଖାଇକି ବହୁତ ଖୁସି ଅନୁଭବ କଲେ ତ ଏବଂ ତା ସହିତ ମୋ ସାଙ୍ଗମାନେ ପଚାରୁ ଥିଲେ ଯେ କେଉଁ ହୋଟେଲ୍ ରୁ ଖାଦ୍ୟ ଅର୍ଡ଼ର୍ କରିଥିଲ ତ ମୁଁ କହିଦେଇଛି ଆପଣଙ୍କ ହୋଟେଲ୍ ଏଇ ସବୁ ଖାଇକି ତ ଆପଣ ସାର୍ ଯେଉଁ ଖାଦ୍ୟ କରିଥିଲେ ତ ଆଉ ଯଦି କିଛି ଆଉ ଟିକେ ଯଦି କିଛି ଅଲଗା କୌଣସି ଭଲ କରିଥାନ୍ତେ ଆଉ ଟିକେ ତ ଭଲ ହେଇଥାନ୍ତା ତ ହେଲେ ବି ବହୁତ ସୁନ୍ଦର ଥିଲା ଖାଦ୍ୟ ବହୁତ ଖୁସି ଅଛନ୍ତି ଆମର ଘର ଲୋକେ ସାଙ୍ଗସାଥି ପିଲା ଆସିଥିଲେ ବହୁତ କିଛି ତ ଆପଣଙ୍କ ଖାଦ୍ୟ ଯେଉଁ ଆମେ ଅର୍ଡ଼ର୍ କରିଥିଲୁ ଯଦି ଆଉ ଟିକେ ସ୍ୱାଦିଷ୍ଟ ସ୍ୱାଦିଷ୍ଟ ଯଦି ଭଲ କରିଥାନ୍ତେ ଆପଣ ଏସବୁ ଜିନିଷ ଖାଦ୍ୟ ଆମେ ଦେଶୀ ଜିନିଷ ଖାଦ୍ୟଠୁ ବହୁତ ବେସ୍ ଖାଦ୍ୟ ଲାଗିଲା ଆପଣଙ୍କ ଖାଦ୍ୟ ହୋଟେଲ୍ରୁ ଯେଉଁ ଖାଦ୍ୟ ଆମେ ଅର୍ଡ଼ର୍ କରିଥିଲୁ ତ ଏଇ ଅର୍ଡ଼ର୍ ମୋ ସାଙ୍ଗସାଥିମାନେ ବି କରିବାକୁ ଚାହୁଁଛନ୍ତି ତାଙ୍କ ବାର୍ଥ ଡ଼େ ଆଗକୁ ଅଛି ଗୋଟେ ସାଙ୍ଗ ମୋର ଅର୍ଡ଼ର୍ କରିବେ